ଫଟୋଗ୍ରାଫି କହେବାକେ ଗଲେ ଏକ୍ଚୁଲି ଫଟୋଗ୍ରାଫି ଗୁଟେ ବହୁତ୍ ଭଲ୍ ଜିନିଷ୍ ଗୁଟେ ଯେନ୍ତାକି ଏବେ ଗୁଟେ ଆମେ କିଛି ଫଙ୍କ୍ସନ୍ ହଉ କି କଣା ଗୁଟେ ହଉ କି କେନ୍ ଜାଗା ଗୁଟେ ଗଲେ ଆମେ ଫଟୋ ଉଠାବାର୍ଲାଗି ଚାହେଁସୁଁ ଆଉ ଭଲ୍ ଲାଗ୍ସି ଯେନ୍ତାକି ଆମେ ଗୁଟେ ଇ ଜାଗା ଗୁଟେ ଯାଇଥିନୁ ଦେଖରେ ବାବୁମନେ ଇ ଫଟୋ ସେ ଜାଗାର୍ ଫଟୋ ବୋଲି ଆମେ ଲୋକ୍କେ କହେସୁ ବି ଆଉ ସେ ଫଟୋ ଗୁଟେ ଏନ୍ତି ଜିନିଷ୍ ଗୁଟେ ଜାଗାର୍ ଚିହ୍ନା ଏ ବର୍ତ୍ତମାନ କି ଆମେ ଇଛନ୍ ଅଛୁଁ କାଲି ନାଇଁ ହେଥିର୍ଲାଗି ସେ ଜାଗା ଗୁଟେ ଚିହ୍ନା ଗୁଟେ ରହେବା ବୋଲି ବୋଲି ଆମେ ଫଟୋ ଉଠାସୁଁ ବିହା ହଉ ବନ୍ଦ୍ ହଉ ଯେଥି ର ହେଲେ ବି ଆମେ ଚଲି ଫଟୋ ଉଠାବାକେ ଚାହେସୁଁ ଆର୍ ଭଲ୍ ଲାଗ୍ସି ହେଲେ ମୁଇଁ ବୃତ୍ତି ବେଲେ ମୁଇଁ କେବେ ଇ ଫଟୋ ଉଠେଇକରି ମୁଇଁ ପଇସା କମାମି ବୋଲି ମୁଇଁ ମୋର୍ ଆଶା ନିି ନା ଆଉ ଏନ୍ତି କିଛି ନାଇଁନା କାରଣ୍ କାଣା କି ମୋର୍ ଗୁଟେ ଅଲ୍ଗା କାମ୍ ଗୁଟେ ଅଛେ ଆଉ ଅଲ୍ଗା କାମ୍ ଗୁଟେ ଭାବିଚେଁ ସେଥିର୍ଲାଗି ମୁଇଁ ଫଟୋ ଉଠେଇ କରି ପଇସା କମାବାର ମୁଡ଼୍ନେ ନାଇଁନା ଆଉ କାଣା କରି ଏସବୁ କିଛି କେ ନେଇ କରି ଗୁଟେ ଚିହ୍ନା ଗୁଟେ ଥାଉ ଏମିତିଆ ଗୁଟେ ଥାଉ ବୋଲି ମୁଇଁ ନିଜେ ଗୁଟେ ଫଟୋ ଉଠାସି ଆଉ ଫଟୋକେ ରଖିଥିସି ଯେନ୍ଟାକି ଗୁଟେ ମୁଇଁ କେବେ ଗୁଟେ କେନ ଯିବି ମାନେ ଫଟୋ ଦେଖିକରି ଗୁଟେ ସୋର୍ ଲାଗ୍ସି ନିଜ୍କେକି ଯେ ସେ ଜାଗାଟେ ମୁଁ ଯାଇଥିଲି କି ସେ ଜାଗାଟେ ଯାଇଥିଲି ଇ ଟାଇମ୍ର ଗୁଟେ ଇଟା ଫଟୋ ଏ ବୋଲି ମୁଁ ନିଜେ ଦେଖିକିିକରି ନିଜେ ଖୁସି ହଉଥିସି ଆଉ ଏନ୍ତି ଚାଲିଥିସି